ଦୁଃସାହସିକ ଦୁଃସାହସିକ କ୍ରୀଡ଼ା ଏବଂ ବାହ୍ୟ କାର୍ଯ୍ୟକଳାପରେ ଆଗ୍ରହୀ ପର୍ଯ୍ୟଟକମାନଙ୍କ ପାଇଁ ବିକଳ୍ପ କ'ଣ ଅଛି ଆମ କହିବାକୁ ଗଲେ ଆମ ସହର ଠାରୁ ମିନିମମ୍ ପଚିଶ ଛବିଶ କିଲୋମିଟର୍ରେ ଅଛି ଚନ୍ଦ୍ରଭାଗା ବିଚ୍ ସେଠାରେ ବଡ଼ ୱାଟର୍ ପାର୍କ୍ ଅଛି ଯେଉଁଠାରେ ବହୁତ ବଡ଼ ବଡ଼ ବଡ଼ ବହୁତ ବହୁତ ମଧ୍ୟ ସେ ପାର୍କ୍ରେ ୱାଟର୍ ପାର୍କ୍ରେ ବହୁତ ଚାଲିଥାଏ ସେମାନେ ତାଙ୍କ ସେଫ୍ଟି୍ ପାଇଁ ପର୍ଯ୍ୟଟକଙ୍କ ସେଫ୍ଟି୍ ପାଇଁ ଯେଉଁ ମାନେ ବୋଟ୍ରେ ବସିଚନ୍ତି ତାଙ୍କ ବୋଟ୍ ଚଢ଼ିବା ସେଫ୍ଟି ପାଇଁ ତାଙ୍କ ଲାଇଫ୍ ଜ୍ୟାକେଟ୍ ମଧ୍ୟ ଦେଇଥାନ୍ତି ଯାହାଫଳରେ ଯଦି ବି କିଛି ଅଘଟଣ ଘଟିଥାଏ ପଛରେ ମୁଁ ଯେମିତି ମୋର କିଛି ନ ହେଉ ଏବଂ ବୋଟ୍ ଚଲାଇବା ପାଇଁ ବି ବହୁତ ବଡ଼ିଆ ଲାଗିଥାଏ ବେଶି ତ କୋଣାର୍କ ଫେଷ୍ଟିଭାଲ୍ରେ ସେ ଜାଗାରେ ଅଧିକ ଭିଡ଼ ଲାଗିଥାଏ ଯାହାଫଳରେ କି ସାରା କୋଣାର୍କ ସାରା ଚାରିଆଡୁ ମଧ୍ୟ ଲୋକ ଆସି ଏହାକୁ ଉପଭୋଗ କରିଥାନ୍ତି ଆମେ ବି କେତେଥର ଯାଇଛୁ ଏହାକୁ ମନ ଉତ୍ସାହିତ ରହିପାରେ ଦେଖି ଆମକୁ ବହୁତ ଆନନ୍ଦିତ ଲାଗିଥାଏ ମୁଁ ଚାହେଁ ସେ ଲୋକ ମାନେ ପର୍ଯ୍ୟଟକ ମାନେ ସେଇଠି ପହଁରନ୍ତି ସବୁ କ୍ରୀଡ଼ା ପାଇଁ ବି ମଧ୍ୟ ସୁବିଧା ମିଳିଥାଏ